ଆମ ଅଞ୍ଚଳର ପାରମ୍ପାରିକ ଖେଳ ଗୁଡ଼ିକ ହେଲା କବାଡ଼ି କୁସ୍ତି ରଜଦୋଳି ପୁଚି କ୍ରିକେଟ ଖୋଖୋ ତାସ କଉଡ଼ି ଇତ୍ୟାଦି ଅନେକ ଗୁଡ଼ିଏ ଖେଳ ଖେଳିଥାନ୍ତି ବିଶେଷ କରି ଯେତେବେଳେ ପର୍ବପର୍ବାଣି ଆସେ ସେଥିରେ ଲୋକମାନେ ବହୁତ ଗୁଡ଼ିଏ ଖେଳ ଖେଳିଥାନ୍ତି ଏବଂ ଖେଳର ମଜା ନେଇଥାନ୍ତି ଆମ ଅଞ୍ଚଳରେ ବେଶୀ କବାଡ଼ି ଖେଳନ୍ତି କବାଡ଼ିରେ ଦୁଇ ଭାଗରେ ଲୋକ ହୁଅନ୍ତି ଏବଂ ଲୋକଟିଏ ଆସେ ମାରେ ପୁଣି ଜୀଏଁ ଏହିପରି ଭାବରେ କବାଡ଼ି ଖେଳ ଖେଳନ୍ତି ଏବଂ କୁସ୍ତି ମଧ୍ୟ ଖେଳନ୍ତି ଲୋକମାନେ ଲଢ଼େଇ କରନ୍ତି ପଞ୍ଝା ଖେଳନ୍ତି ଏବଂ ବିଭିନ୍ନ ପ୍ରକାର ପୁରସ୍କାର ଜିତନ୍ତି ଆଉ ଲୋକମାନଙ୍କ ମଧ୍ୟରେ ଲୋକମାନଙ୍କୁ ମଧ୍ୟ ଉତ୍ସାହିତ କରନ୍ତି ଆଉ ମଧ୍ୟ ଝିଅମାନେ ରଜ ସମୟରେ ରଜ ଦୋଲି ଖେଳନ୍ତି ଝିଅମାନେ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ପ୍ରକାର ଖେଳ ଖେଳନ୍ତି ପଇସା ବାହାର କରି ପୋଡ଼ପିଠା ପାନ ଇତ୍ୟାଦି କରି ସେମାନେ ମଉଜ ମସ୍ତି କରନ୍ତି ଆଉ ସେମାନେ ପୁଚି ମଧ୍ୟ ଖେଳନ୍ତି ଦଳ ଦଳ ହେଇ ପୁଚି ଖେଳନ୍ତି ଯିଏ ପ୍ରଥମ ହୁଏ ସେ କୌଣସି ନା କୌଣସି ପୁରସ୍କାରଟିଏ ଜିତେ ତାକୁ ଗୋଟିଏ ପୁରସ୍କାର ଦିଆ ଯାଏ ଆହୁରି ମଧ୍ୟ ଖୋଖୋ ଖେଳା ଯାଏ କଉଡ଼ି ଖେଳା ଯାଏ ବାଘ ବାଗୁଡ଼ି ଖେଳା ଯାଏ ଏହିପରି ଅନେକ ଖେଳ ଖେଳନ୍ତି ଲୋକମାନେ ଖେଳର ମଜା ନିଅନ୍ତି